ହଁ ହଁ କୁହନ୍ତୁ ଦହିବରା ଆମର ଫୁଲ୍ ପ୍ଲେଟ୍ ଟା ତିରିଶ ଟଙ୍କା ରହୁଛି ଆଉ ହାଫ୍ ପ୍ଲେଟ୍ ଟା କୋଡ଼ିଏ ଟଙ୍କା ରହୁଛି ଆଉ ନା ଆମେ ତ ରାସ୍ତା କଡ଼ରେ ବିକୁଛୁ ଆଉ ସାଇକେଲ୍ ବାଲା ଆମ ଆଉ ରେଟ୍ କମେଇଲେ କେମିତି ଆମୁକୁ ପୋଷେଇବନି ଆଉ ଉଁ କେତେ ପ୍ଲେଟ୍ ଦରକାରେ ଦୁଇଶହ ପ୍ଲେଟ୍ ଦରକାର କଣ କିଛି ଅଛି କି ପ୍ରୋଗ୍ରାମ୍ ଅଛି କି

ଦହିବରା ହଉ ଠିକ୍ ଅଛି ଅଳ୍ପ କିଛି ମାଇନସ୍ କରିକି ଦେବେ ଆଉ କଣ ହଁ ଦହିବରା ଖାଇଲେ ଜାଣିବ ଖାଇଲେ ଆଉ ରେଟ୍ କାଟିବା ପାଇଁ କହିବନି ଆଉ ଆଗେ ଖାଇକି ଦେଖ ତାପରେ ଆଉ ରେଟ୍ କାଟିବା ପାଇଁ କହିବନି ହୁଁ ହୁଁ ହଁ ରେଟ୍ କାଟିବା କାଟିବା ଆପଣ ନିଅନ୍ତୁ କୋଉଦିନ କେତେ ତାରିଖ୍ ଦରକାରେ କୋଡ଼ିଏ ତାରିଖ୍ ଦରକାରେ ଦେଖୁଛନ୍ତି ତ ବିରି ରେଟ୍ କେତେ ହେଲାଣି ଆଉ ଯଦି ଆମେ ରେଟ୍ କାଟିବୁ ତାପରେ ବି ଆଳୁ ଦେଖୁଛନ୍ତି ଆଳୁ ପଡ଼ିବ ତରକାରୀ ହେବ ଆ ସବୁଆଡ଼କୁ ଦେଖିଲାବେଳକୁ ରେଟ୍ କାଟିଲେ ଆମକୁ ପୋଷେଇବନିନା ସେଥିପାଇଁ ମୁଁ ମନା କରଥୁଲି ଯଦି କହୁଛନ୍ତି ସେମିତି ଦେଖିକି କିଛିଟା କାଟିବା ଆଉ ହଁ ହଁ କୋଡ଼ିଏ ତାରିଖ୍ କେତେଟା ବେଳୁକୁ ଦରକାରେ ହଁ ହଁ ସନ୍ଧ୍ୟାବେଳୁକୁ ହେଲେ ନାଇଁ ନାଇଁ ଠକିବାର ନାହିଁ ସନ୍ଧ୍ୟାବେଳୁକୁ କୋଡ଼ିଏ ତାରିଖ୍ ସନ୍ଧ୍ୟାବେଳୁକୁ ମୋତେ ଟିକିଏ ଦୁଇଦିନି ପୂର୍ବରୁ ଟିକିଏ ମନେ ପକେଇଦେବେ ଆଉଥରେ ଫୋନ୍ କରିକି ଟିକିଏ ହଁ ହଁ ନାଇଁ ନାଇଁ କିଛି ନାଇଁ ସେଦିନ ନେଲେ ଆଣିବି ଆଉ ହଁ ଆପଣ ଖାଇଲେ ଦେଖିବେ ମ ଦହିବରା କେମିତି ହେଇଛି ଆଉ ନା ନା ଠକିବାର ପିଓର୍ ପିଓର୍ ଦହିବରା ପୂରା ଆମର ବନା ହେଉଛି ହଁ ହଁ ହଉ ଠିକ୍ ଅଛି ନେବେ ଆଉ ହଁ ହଁ ହ